ମୁଇଁ ଯେତେବେଲେ ବାହାର୍କେ ଯାଇସିଁ ସେତେବେଲେ ମୋର୍ ମନେ କିଛି ଭେଦଭାବ ହିଁ ନାଇଁଥାଏ ଆମେ ତ ମଣିଷ ମାତ୍ରକେ ସମସ୍ତେ ସମାନ ଆମେ ସମସ୍ତେ ଭାଇ ଭାଇ ତ ମୁଇଁ ଯେତେବେଲେ ବାହାର୍କେ ବି ଯାଏ ସେ ଯେନ୍ତାକି ମନ୍ଦିର୍ ହେଉ କି ହସ୍ପିଟାଲ ହେଉ କି ବଜାର ବି ହେଉ ମୋର୍ ମନେ ହେନ୍ତା କିଛି ଭେଦଭାବ ନାଇଁଥିସି ଆଜିକାଲି ଦୁନିଆରେ ହ ତ କେବେ ବି କେହି ଭେଦଭାବ ନାଇଁ କର୍ବାର୍ ତ ଭେଦଭାବ ମୋର୍ ମନେ ହେନ୍ତା ବି କିଛି ନାଇଁ ରୁହେ